ମୁଁ ପିଏମ ପୋଷଣ ଯୋଜନା ସମ୍ପର୍କରେ ଜାଣିଥିବା କିଛି ତଥ୍ୟଗୁଡ଼ିକ ହେଉଛି ପାଖାପାଖି ବାର ହଜାର କୋଟି ପିଲାମାନଙ୍କୁ ସୁବିଧାରେ ଖାଇବା ଯୋଗେଇବା ପାଇଁ ଏହି ସ୍କିମ୍ଟିକୁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହା ଆରମ୍ଭ କରିଥିଲେ ଏହା ଦୁଇ ହଜାର ଏକୋଇଶ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏଠାରେ ପାଖାପାଖି ବାର ହଜାର କୋଟି ପିଲାମାନେ ଏହି ସୁବିଧାର ବହୁତ ସୁଲଭ ସୁବିଧା ଉଠେଇ ପାରୁଛନ୍ତି ଯେମିତି ଛଅରୁ ଚଉଦବର୍ଷ ପିଲାମାନଙ୍କୁ ସ୍କୁଲରେ ଖାଇବାକୁ ଦିଆଯାଏ ଏହା ପୂର୍ବରୁ ମଧ୍ୟାହ୍ନ ଭୋଜନ ବହୁତ ପରିଚିତ ଥିଲା ଯାହାକି ସେ ପରିବର୍ତ୍ତନ ଆଣି ଏଇଟାକୁ କହିଲେ କି ପିଏମ ପୋଷଣ ଯୋଜନା ଭାବରେ ଘୋଷଣା କରିଥିଲେ ବାର ହଜାର ଆଠଶହ କୋଟି ବର୍ତ୍ତମାନ ସମୟରେ ଖର୍ଚ୍ଚ ହୋଇ ସାରିଛି ଏବଂ ଏହା ଏକ ବହୁତ ବଡ଼ ପ୍ରୋଗ୍ରାମ କହିପାରିବା ଆମେ ଯେଉଁଟାକି ଆମର ପିଏମ ପୋଷଣ ଯୋଜନାଟି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହା ମଧ୍ୟାହ୍ନ ଭୋଜନ ଏକ ଅପ୍ରଭଂସ ଯାହାକୁ ଆମେ କହିପାରିବା ଏବଂ ଏହି ଯୋଜନାରେ ବହୁତ ଗୁଡ଼ିଏ ପିଲାମାନଙ୍କୁ ଖାଇବାକୁ ଦିଆଯାଏ ପ୍ରତ୍ୟକ ଦିନ ସ୍କୁଲରେ ଖାଇବାକୁ ଦିଆଯାଏ ଏବଂ ସେମାନେ କିପରି ଭଲଭାବରେ ଖାଦ୍ୟ ଯାହାକି ଉପଯୁକ୍ତ ପୃଷ୍ଟିସାରଯୁକ୍ତ ଖାଦ୍ୟ ଦିଆଯାଏ ପିଏମ ପୋଷଣ ଯୋଜନାରେ ଏହି ସବୁ ସୁବିଧା ସରକାର ଆମ ପାଇଁ କରିଅଛନ୍ତି